ଭାଇ ଆପଣ ପ୍ରଶାନ୍ତ ବାବୁ କହୁଥିଲେ ତ ହଁ ଆଉ ଏତେ ରାତିରେ ଡିଷ୍ଟର୍ବ କଲି ସେଥିପାଇଁ ସରି ହାଁ ଏ କ'ଣ କହିଲେ ମୋର ଏବେ ଆପଣ କ'ଣ ଏବେ ଆସିପାରିବେ ଟିକେ ବଜାରକୁ ହଁ କାହିଁକି କହିଲେ ମୁଁ ଏବେ ଟିକେ ଯାଇଥାନ୍ତି ରେଲୱ ଷ୍ଟେସନ୍ ଯାଇଥାନ୍ତି ମୋର ଅର୍ଜେଣ୍ଟ୍ କାମ ପଡ଼ିଲା ଭୁବେନେଶ୍ୱରରେ ତ ମୁଁ ଏବେ ଯିବି ତ ଏବେ ଟିକେ ଏତେ ରାତି ହେଲାଣି ଆଉ ବର୍ଷା ବି ଉଠାଇଛି ତ ଆପଣ ଯଦି ଆସିବେ ଠିକ୍ ହୁଅନ୍ତା କାହିଁକି ମୋର ମୋର ଗାଡ଼ି ଟ୍ରେନ୍ରେ ଅଛି କେତେଟାରେ କହିଲେ ଅଛି ସାଢ଼େ ଚାରିଟାରେ ଆପଣ ଯଦି ଆସନ୍ତେ ଭଲ ହୁଅନ୍ତା କାହିଁକିନା ଆଉ ଏତେ ରାତିରେ ମୁଁ ଆଉ କାହାକୁ ଇଏ କରିଥାନ୍ତି ମୁଁ ଆଉ କହିବାକୁ ଆପଣଙ୍କୁ ଭୁଲି ଯାଇଥିଲି ମୁଁ କାମରେ ଟିକେ ବ୍ୟସ୍ତ ରହିଗଲି ତ ଆପଣ ଆସି ପାରିବେ ଏବେ ଟିକେ ଆଜ୍ଞା ମୁଁ ମୁଁ ରେଡ଼ି ହୋଇଗଲିଣି କିଛି ଅସୁବିଧା ନାହିଁ ମୁଁ ରେଡ଼ି ହୋଇଯାଇଛି ଖାଲି ଆପଣ ଆସିବେ ଯେତେବେଳେ ମୁଁ ଆମେ ଯିବା ହଁ ସେଇ କାମଟା ଅରଜେଣ୍ଟ୍ ପଡ଼ିଲା ଆଉ କ'ଣ କରାଯାଇ ପାରିବ କହୁନାହାନ୍ତି ଯେ ମୋତେ ସାର୍ ଏବେ ଫୋନ୍ କରିକି କହିଲେ ଯେ ଏବେ ଟିକେ ଆସନ୍ତୁ ଆଉ ତରତର ହୋଇକି ଯିବାକୁ ପଡ଼ିଲା ଆଉ କ'ଣ କରିବି ମୋତେ ଆଗରୁ କହିଥିଲେ ମୁଁ ଆପଣଙ୍କ ସହିତ କଣ୍ଟାକ୍ଟ୍ କରିଥାନ୍ତି ମାନେ କହି ଦେଇଥାନ୍ତି ଆଡ଼ଭାନ୍ସ୍ଲି ଆପଣଙ୍କୁ କହି ଦେଇଥାନ୍ତି କିନ୍ତୁ ବର୍ତ୍ତମାନ ସେ ମୋତେ ଫୋନ୍ କରିକି ଏବେ କହିଲେ ଯେ ଏବେ ଟିକେ କାମ ଅଛି ଆପଣ ଟିକେ ଜଲ୍ଦି ଆସନ୍ତୁ ଆଉ ମୁଁ ଏଠି ସାଢ଼େ ଚାରିଟାରେ ମୁଁ ଦେଖିଲା ବେଳକୁ ଆଉ ଗାଡ଼ି କେତେବେଳେ ଅଛି ଦେଖିଲା ବେଳକୁ ସାଢ଼େ ଚାରିଟାରେ ସାଢ଼େ ଚାରିଟାରେ ହେଲେ ମୁଁ ଯାଇକି ମୁଁ ଦୁଇ ଘଣ୍ଟା ଲାଗିବ ମୁଁ ଯାଇକି ସକାଳୁ ପୁରା ବଡ଼ି ଭୋର୍ରୁ ପହଁଚିଲେ ତାଙ୍କୁ ସେଇଟା ଦେଇକି ଫୁଣି ଆସିକି ଏପଟେ ଫୁଣି ମୋ ଅଫିସ୍କୁ ଜଏନ୍ କରିବି ଆଜ୍ଞା ହଁ ଟିକେ ଆପଣ ଟିକେ ଜଲ୍ଦୀ ଆସନ୍ତୁ ହଁ ଆପଣ କହିବେ ଯଦି ଶହେ ଦୁଇଶହ ଟଙ୍କା ଅଧିକ ଦେବି ପଛେ କିନ୍ତୁ ଆପଣ ଟିକେ ଅରଜେଣ୍ଟ୍ ଟାଇମ୍ରେ ତ ଆପଣ ଟିକେ ଆସନ୍ତୁ ଆଜ୍ଞା ଆଜ୍ଞା ହେଉ ହେଉ